ଆପଣ ଟ୍ରାଭେଲ୍ସ ଏଜେନ୍ସିରୁ କହୁଛନ୍ତି କି ଆମେ ପୁରୀ ଯିବୁ ପାଞ୍ଚ ଜଣ ପୁରୀ ପାଞ୍ଚ ଜଣ ଯିବୁ ସିଂହଦ୍ୱାର ସମୁଦ୍ରକୂଳ ମାତାମଠ ସବୁଆଡ଼େ ଚାରି ଜାଗା ଏମିତି ବୁଲିବୁ କେତେ ଟଙ୍କା ରେଟ୍ କୁହନ୍ତୁ

ହଁ ଆମେ ଯିବୁ ପୁରୀ ମାତାମଠ ସିଂହଦ୍ୱାର ପୁରୀ ଜଗନ୍ନାଥ ମନ୍ଦିର ସମୁଦ୍ରକୂଳ ପାଞ୍ଚ ଏତେ ଟଙ୍କା କଣ ନେବେ ନାଇଁ ନାଇଁ ଟିକେ ରେଟ୍ କମାନ୍ତୁ ତଥାପି ଟିକିଏ କମାନ୍ତୁ

ଆଉ କୋଣାର୍କ ଲାଇନ ଯିବୁ ଏ ନାଇଁ ନାଇଁ ନାଇଁ ନାଇଁ ଗୋଟେ ଦିନ ଭିତରେ ସବୁଆଡ଼େ ଦେଖେଇବେ କି ନାଇଁ ନାଇଁ ତଥାପି ରେଟ୍ ଟିକେ କମାନ୍ତୁ ସେମିତି ହେଲେ ନାଇଁ ନାଇଁ ଅଳ୍ପ କିଛି କମାନ୍ତୁ ଅ ଗରିବ ଲୋକ ଟିକେ କମାନ୍ତୁ ହଉ ତାହେଲେ ଆସନ୍ତୁ ସବୁଆଡ଼େ ଯିବୁ ସବୁଆଡ଼େ ସବୁଆଡ଼େ ବୁଲିବୁ ସବୁ ଦେଖିବୁ ଗୋଟେ ଦିନ ମଧ୍ୟରେ ଆସିବୁ ତଥାପି ଟିକେ ଗରିବ ଲୋକ ଟିକେ ଦେଖି ଚାହିଁକି କମାନ୍ତୁ ସବୁଆଡ଼େ ବୁଲାବୁଲି କରିକି ଆମେ ଟିକିଏ ଖୁସିରେ ଆସିବୁ କମେଇଲେ ଆମେ ଆଉଥରେ ତମକୁ ଡ଼ାକିବୁ ନାଇଁ ବା କି ଆମର ସେଥିରେ ପୁଣି ଖର୍ଚ୍ଚ ଅଛି ସବୁଆଡ଼େ ବୁଲାବୁଲି ପାଇଁ ପୁଣି ତା ର ଖର୍ଚ୍ଚ ଅଛି ସେଥିପାଇଁ ଆମେ ଆଉ ଟିକିଏ କମେଇବାକୁ କହୁଛୁ ହଁ ହଉ ଆସନ୍ତୁ ହଉ ରଖୁଛି ସକାଳ ସାତଟାରୁ ଆସନ୍ତୁ